ହଁ ପଚିଶି ପାଞ୍ଚ ଦୁଇହଜାର ଅଠର ଛଅ ଦୁଇହଜାର ଦଶ ସତେଇଶି ସାତ ଦୁଇହଜାର ଏକୋଇଶି ଅଠେଇଶି ଆଠ ଦୁଇହଜାର ବାଇଶି ଉଣେଇଶି ଏକ ଦୁଇହଜାର ଚବିଶି